ଆମ ଅଞ୍ଚଳରେ ଜଗନ୍ନାଥ ମନ୍ଦିର ଅଛି ସେଠାରେ ପ୍ରଭୁ ଜଗନ୍ନାଥ ବଳରାମ ସୁଭଦ୍ରା ପୂଜା ପାଇଥାନ୍ତି ପ୍ରତିବର୍ଷ ସେଠାରେ ରଥଯାତ୍ରା ପାଳନ କରାଯାଇଥାଏ ସେଠାକୁ ରଥଯାତ୍ରା ଦେଖିବା ପାଇଁ ବହୁତ ଅଞ୍ଚଳର ଲୋକମାନେ ଆସିଥାନ୍ତି ମୁଁ ସପ୍ତାହରେ ମନ୍ଦିରକୁ ତିନିଥର ଯାଏ ସେଠାରେ ଭଗବାନଙ୍କୁ ଦର୍ଶନ କରିବା ପରେ ମୋ ନିଜକୁ ମୋତେ ଭଲ ଲାଗିଥାଏ ମୁଁ ଯେତେବେଳେ ଅସୁବିଧାରେ ଥାଏ ସେତେବେଳେ ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରେ ସେତେବେଳେ ମୋର ଅସୁବିଧା ଗୁଡ଼ିକ ଦୂର ହୋଇଯାଏ ସେଥିପାଇଁ ଭଗବାନ ପ୍ରତି ବିଶ୍ୱାସ ରହିଥାଏ